ଆମର ବି ଫାର୍ମହାଉସ୍ ଅଛି ଫାର୍ମ କରଛୁ ଫାର୍ମ କଲାବେଳେ ଚାଷ ବି ଆମ ହୁଏ ମାଛ ଚାଷ କରୁ ପନିପରିବା ଚାଷ କରୁ ଧାନ ଚାଷ ସବୁ ଫାର୍ମ ଦ୍ୱାରା କରିକି ଆମେ ଲୁଣ ବି ଆଣୁ ବ୍ୟାଙ୍କ୍ କ୍ରେଡ଼ିଟ୍ କାର୍ଡ଼ ହଉ କିଷାନ୍ କାର୍ଡ଼ ହଉ ଚାଷ ଋଣ ଆଣୁ କୃଷି ଋଣ ବ୍ୟାଙ୍କ୍ ତରଫରୁ ସ ଆମର ଆମ ପାଖ ପାଖ ଯେଉଁ ବ୍ୟାଙ୍କ୍ ଅଛି ଆମୁକୁ ଋଣ ଦଉଛି ଆମେ ଠିକ୍ ଟାଇମ୍ରେ ହୁଁ ଋଣ ପରିଶୋଧ ଯେତିକି ଇଣ୍ଟରେଷ୍ଟ ଦଉଛୁ ସବୁ କ୍ଷେତ୍ରରେ ଆମର ବି ସୁବିଧା ହଉଛି ଫସଲ ସହଯୋଗ କ୍ଷେତ୍ରରେ ଆମୁକୁ ସାହାଯ୍ୟ କରୁଛନ୍ତି ବ୍ୟାଙ୍କ୍ ତରଫରୁ କ୍ରେଡ଼ିଟ୍ କାର୍ଡ଼ ମାଧ୍ୟମରେ ବି ଆମେ ଋଣ ଆଣୁଛୁ ତାକୁ ଠିକ୍ ଟାଇମ୍ରେ ମାସୁକୁ ମାସ କିସ୍ତି ଦଉଁ ଯାଦ୍ୱାରା ଆମର ବି ଭଲ ଲାଭବାନ ହଉଛୁ ଚାଷ ଦ୍ୱାରା ଚାଷ କ୍ଷେତ୍ରରେ ଆମର ବି ଆଗୁକୁ ଆମେ ଭଲ ପ୍ରଣାଳୀ ମଧ୍ୟ ବି କରଛୁ ଆମର ଗ୍ରାମ ସେବକ ହଉ ଆମର ରୁଲ୍ ଆସୁଛି ତାଙ୍କ ମାଧ୍ୟମରେ ଶିକ୍ଷା ନଉଛୁ ଟ୍ରେନିଙ୍ଗ ନଉଛୁ ବି କେଉଁଝର ଯାଇଁକି ଏସବୁ କରଛୁ ଆଉ